ମୁଇଁ ମଲ୍କି ଯାଇ ଥିଲି ଗୋଟେ ଘିନିଲି ପିଟର୍ଇଂଲଣ୍ଡର ଜିନ୍ସ୍ ବାକି ସେଥିରେ କପଡ଼ା ଭଲ୍ ଥିଲା ସେଥିରୁ କଲର୍ ବି ଭଲ୍ ଥିଲା ବାକି ଆସିଲି ମୁଁ ମ୍ୟାରେଜ୍ରେ ପିନ୍ଧିବାର୍ ଥିଲା ବୋଲେ ସଙ୍ଗ୍ ମାନକୁ ଦେଖାଲି ସେମାନେ କହିଲେ କିନି କଲର୍ ଭଲ ନେନ ଆଉ କପଡ଼ା ବି ଟିକେ ଲାଗୁଛି କହିଲେ ବେଲେ ମୋତେ ତ ହେନ୍ତା କିଛି ନ ଲାଗ୍ଲା ବାକି ବହୁତ ଭଲ୍ ସେ ମଲ୍ର ବହୁତ ଭଲ୍ ଭଲ୍ କପଡ଼ା ଥିଲା କପଡ଼ା ବି ଭଲ ଲାଗ୍ଲା ବାକି ମୁଁ ସାଙ୍ଗମାନେ ଏଇଟା ବାନି ଦେଲେ ଟିକେ ବେଲେ ମୁଇଁ ସେଟାକେ ଭାବୁ ଥିଲି ଲୋକ ଦେଖାବା ଲାଗି ତ କପଡ଼ା ଘିନ୍ସୁ ନା ବେଲେ ତ ମୁଇଁ ସେଇଟା ରିଟର୍ଣ୍ଣ କରିବାର୍ ଲାଗି ଚାହୁଁ ଥିଲି ଆଉ ମଲ୍ରେ ତ ରିଟର୍ଣ୍ଣ ନା ହଏ ବେଲେ ଭଲେ ମଲ୍ରୁ ଭଲ ଭଲ କପଡ଼ା ମିଲ୍ସି ବାକି ମୋତେ ଟିକେ ସେଇଟା ଜିନ୍ସଟା ଟିକେ ଏତେ ଖାସ୍ ନା ଲାଗ୍ଲା ଆଉ ଜିନ୍ସରେ ବି ଟିକେ କଲର୍ ତ ଭଲ୍ ଥିଲା ବାକି ଟିକେ

ପ୍ରାଇସ୍ଟା ଟିକେ ବେଶୀ ହେଇ ଗଲା ତ ବେଲେ ସେଇଟା ମୋର ସାଙ୍ଗମାନେ କହିଲେ ପ୍ରାଇସ୍ଟା ବହୁତ ହାଏ ଥିଲା ତା'ପରେ ସତର ଶହ ଅଠର ଶହ ଟଙ୍କାର ସାର୍ଟ ପ୍ୟାଣ୍ଟ ଥିଲା ସେଇଟା